ଗଣମାଧ୍ୟମ ଆଜିକାଲି ଆମର ଓଡ଼ିଆରେ ବହୁତ ବାହାରିଲାଣି ଟିଭି ଖବରକାଗଜ ସମାଜ ଧରିତ୍ରୀ ଏ ପ୍ରଗତିବାଦୀ ଏ ସମ୍ବାଦ ଏହିପରି ବିଭିନ୍ନ ପ୍ରକାର ପେପର ବାହାରିବା ସହିତ ମାସିକ ଏବଂ ତ୍ରୟମାସିକ ଏବଂ ଆମର ସାପ୍ତାହିକ ପେପର ମଧ୍ୟ ବାହାରୁଛି ଯେଉଁଟାକି ଓଡ଼ିଆରେ ଆମେ ପଢ଼ିପାରୁଛୁ